ହ୍ୟାଲୋ ନମସ୍କାର କିଏ କହୁଥିଲେ ଆଚ୍ଛା କୁହନ୍ତୁ

ହଁ ହଁ ଆଣ୍ଠୁ ବିନ୍ଧା ହେଉଛି ଏହିଠି କି ଆସୁନାହାନ୍ତି

ଅଲଗା ଆଡ଼େ କାହିଁ ଯାଉଥିଲେ ଆମର ତ ଏଠି ଭଲ ଭଲ ଡକ୍ଟର ଅଛନ୍ତି ସବୁ ବିଭାଗର ଅଛନ୍ତି ଆଉ ଆଣ୍ଠୁରେ ବି ଏଠି ଭଲ ଏବେ ତ ପାଞ୍ଚ ଛଅ ଜଣ ବହୁତ ମାନେ ଭିତରର ଜେଲ୍ଲୀ ଗୁଡ଼ା ଶୁଖି ଯାଇଥିଲା ଭଲ ହୋଇକି ଯାଇଛନ୍ତି ଏହିଠି ବି ଆମର ସବୁ ପ୍ରକାର ସୁବିଧା ମିଳିଛି ମାଗଣାରେ ଅଲଗା ଆଡ଼େ କାହିଁ ଦେଖାଉଥିଲେ ଏହିଠିକି ତ ପଳାଇ ଆସିଥାନ୍ତେ ମାଗଣାରେ ମେଡ଼ିସିନ ମିଳୁଛି ତା ସହିତ ବ୍ଲଡ଼ ଚେକ୍ ଏହିଗୁଡ଼ା ସବୁ ବି ମାଗଣାରେ ମିଳୁଛି ବେଡ଼୍ ବି ମିଳୁଛି ମାଗଣାରେ ଖାଇବା ପାଇଁ ବି ଏଠି ମାଗଣାରେ ଅଛି ତା ସହିତ ଏଠି ଭଲ ଭଲ ଡକ୍ଟର ବି ଏବେ ନୂଆ ଡକ୍ଟର ବି ତିନି ଜଣ ଆସିଛନ୍ତି ଆଣ୍ଠୁ ଗଣ୍ଠିର କେବେ ଠୁ ହେଲାଣି ମାସେ ହେଲାଣି ବଡ଼ି ବିନ୍ଧା ହେଉଛି କେଉଁଠିକି ଯାଇଥିଲେ ଆଚ୍ଛା ଆମର ତ ଏଠି ବହୁତ ଆଜ୍ଞା ଆପଣ ଏହିଠିକି ପଳେଇ ଆସନ୍ତୁ ଏଠି ଆମର ସବୁ ପ୍ରକାରର ମାଗଣାରେ ମିଳୁଛି ଭଲ ଚିକିତ୍ସା ବି ଏଠି ହେଉଛି ଆସନ୍ତୁ କାଲି ପଳାଇ ଆସନ୍ତୁ ଆଜ୍ଞା ସେମିତି ତ ନିହାତି ଲାଇନ୍ରେ ହିଁ ଛିଡ଼ା ହେବେନା ଦେଖିବା ନ ହେଲେ ଆପଣଙ୍କର ଅତ୍ୟାଧିକ ଆଣ୍ଠୁ ହେଉଥିବ ଯଦି ଆପଣ ବସି ପାରୁନଥିବେ କି କିଛି ନାହିଁ ଦେଖିବା ଫାଷ୍ଟ ପ୍ରଥମରେ ପକାଇ ଦେବା ଆମର ଅଛି ସୁବିଧା ଯଦି ମାନେ ଯେଉଁ ଲୋକମାନେ ଅତ୍ୟଧିକ ବସିପାରନ୍ତିନି ଉଠି ପାରନ୍ତିନି ତାଙ୍କୁ ହିଁ ଶୀଘ୍ର ଚେକ୍ ଅପ୍ କରା ହୁଏ ଆଉ ଯେମିତି ଆପଣ ଭଲ କଣ୍ଡିସନ୍ରେ ଥିବେ ଯେମିତି ଆପଣଙ୍କୁ ଇ ଛିଡ଼ା ହୋଇପାରିବେ ତା ହେଲେ ଲାଇନ୍ ତ ନିହାତି ହେବନା ଏତେ ଲୋକ ସବୁଆଡ଼ୁ ବହୁତ ଲୋକ ଆସୁଛନ୍ତି ସମସ୍ତେ ତ ପୁଣି ଲାଇନ୍ ଅନୁସାରେ ଛିଡ଼ା ହେବାକୁ ପଡ଼ିବ ଆସନ୍ତୁ ଏହି ଭିତରେ କେବେ ଆସିବେ କାଲି ଆସିଲେ ଟିକେ ସକାଳୁ ପଳାଇ ଆସିବେ ସକାଳୁ ଆସିଲେ କଣ ନା ଆପଣଙ୍କର ଶୀଘ୍ର ସିରିଏଲ୍ରେ ପଡ଼ିଯିବ ଆଉ ଲେଟ୍ରେ ଯଦି ଆସିବେ ତ ପୁରା ଲାଷ୍ଟରେ ପଡ଼ିଯିବ ନା ବହୁତ ସମୟ ଲାଗିବ ଆଜ୍ଞା ସକାଳ ସାତଟାରୁ ଖୋଲା ହେଉଛି ହେଉ ଠିକ ଅଛି